ଯଦି କୌଣସି ଲୋକ କେତେବେଳେ କିଛି ଅସୁବିଧାରେ ପଡ଼ିଛି ଯଦି ମୁଁ ତାର କୌଣସି ଏକ ଭଲ କାମରେ ଆସିପାରିଲି କିମ୍ବା ତାକୁ କୌଣସି ପ୍ରକାର ସହଯୋଗ କରି ପାରିଲି ତାହେଲେ ସେହି ଜିନିଷଟି ମୋତେ ବହୁତ ଖୁସି କରିଥାଏ